ଆମ ଓଡ଼ିଶା ନଦୀ ନାଳରେ ଭରପୂର ଆମ କେନ୍ଦ୍ରାପଡ଼ା ସମୁଦ୍ର ଉପକୂଳ ଅଞ୍ଚଳ

ପାଖାପାଖି ଅନେକ ନଦୀ ଆସି ସମୁଦ୍ରରେ ମିଶିଛନ୍ତି ଲୋକମାନେ ମାଛଧରାକୁ କୃତି ଭାବରେ ଗ୍ରହଣ କରିଛନ୍ତି ସାଧାରଣ ଲୋକମାନଙ୍କୁ ସରକାରଙ୍କର ସହଯୋଗ ବା ସହାୟତା ଆବଶ୍ୟକ କରନ୍ତି ସେମାନେ ଉନ୍ନତମାନର ଜ୍ଞାନ କୌଶଳ ପାଇବା ଦରକାର ବା ମାଛ ଧରିବା ପାଇଁ କିଛି ଉନ୍ନତମାନର ଜ୍ଞାନ କୌଶଳ ତାଙ୍କୁ ଶିକ୍ଷା ଦିଆଯିବା ଦରକାର ସେମାନଙ୍କୁ ସାଧନ ଯେମିତି ଡେଂଗି ବୋଟ୍ ଏସବୁର ଆବଶ୍ୟକତା ସହିତ ତାଙ୍କୁ ସମୁଦ୍ରରେ ନଦୀରେ ମାଛ ଧରିବା ପାଇଁ ଯେଉଁ ଜାଲ ତାହାର ମଧ୍ୟ ଆବଶ୍ୟକତା ଅଛି ଏମତି ତାଙ୍କୁ କେମିତି ପରିସ୍ଥିତିରେ ବାତ୍ୟା ବନ୍ୟା ଦୁର୍ବିପାକ ସମୟରେ ଅସୁବିଧା ସମୟରେ ଯଦି ସମୁଦ୍ର ମଧରେ କିଛି ଗୋଟେ ସମସ୍ୟା ହେଉଛି ତା' ପାଇଁ କେମିତି ସେମାନେ ସେଫ୍ଟିରେ ନିଜକୁ ସେଫ୍ଟି କରିପାରିବେ ସେ ବାବଦରେ ମଧ୍ୟ ଟ୍ରେନିଂ ପାଇବା ଆବଶ୍ୟକତା ଅଛି